ବର୍ତ୍ତମାନ ସମୟରେ ଓଜନ ବା ମେଦବହୁଳତା ଏକ ପ୍ରମୁଖ ରୋଗ ପ୍ରାୟ ସଂସାରର ବହୁତ ଲୋକଙ୍କ ପାଖରେ ଏହି ମେଦ ବହୁଳ ବହୁଳତା ଦେଖାଯାଉଛି ଆଉ ମୁଖ୍ୟ ସମସ୍ୟା ହେଲା ମେଦବହୁଳତା ହେଲେ ବ୍ୟକ୍ତିଟି ଧଇଁସଇଁ ହୋଇଯାଏ କିମ୍ଵା ଠିକ୍ସେ ଚାଲି ପାରେ ନାହିଁ ଆମ୍ଭ ଗାଁରେ ଏହି ଓଜନ କମାଇବାକୁ ବିଭିନ୍ନ ପ୍ରକାର ଘରୋଇ ଉପଚାର ଅଛି ଆଉ ଲୋକେ କରୁଛନ୍ତି ପ୍ରଥମ ଉପଚାର ହେଲା ସକାଳୁ ଖାଲି ପେଟରେ ଗରମ ପାଣି ସହିତ ଲେମ୍ବୁ ପଣା କରିକି ପିଆଯାଉଛି ଦୁଇ ନମ୍ବର ଉପଚାର ହେଲା ସକାଳୁ ଖାଲି ପେଟରେ ଦୁଇ ତିନି କିଲୋମିଟର ଦୌଡ଼ିବାକୁ ପଡ଼ୁଛି ଆଉ ସକାଳୁ ବାଡ଼ି ବଗିଚାକୁ କୂଅରୁ ତେଣ୍ଡା ବାଟେ ପାଣି ବଢ଼ାଇବାକୁ ପଡ଼ୁଛି ଆଉ ବହୁତ ମଜାଦାର ଏବଂ ସୁନ୍ଦର ଲୋକପ୍ରିୟ ଉପଚାରଟିଏ ହେଲା ଯେ ସବୁଦିନ ରାତିରେ ଆପଣ କେବେ ଖାଇବେ ନାହିଁ କିଛି ଖାଇବେ ନାହିଁ ଏବଂ ସନ୍ଧ୍ୟାରେ ଗରମ ପାଣି ପିଇକି ଶୋଇବେ ଏମିତି ବିଭିନ୍ନ ପ୍ରକାର ଲୋକପ୍ରିୟ ଉପଚାର ଚାଲିଛି ଆଉ ଏହି ଉପଚାର ଦ୍ଵାରା ବି ଗୋଟିଏ ମାସ ଭିତରେ ଓଜନ ବି କମିଯାଉଅଛି